କାଗଜରେ ଥିବା ଫାଇନାନ୍ସ କଲମ ଗୁଡ଼ିକୁ ମଧ୍ୟ ଛୋଟ କିମ୍ବା କୁଟୀର ଶିଳ୍ପର ଅନ୍ତର୍ଭୁକ୍ତ କରିବା ଦ୍ୱାରା ଲୋକମାନେ ଏହା ପ୍ରତି ଆକୃଷ୍ଟ ହୋଇଥାନ୍ତି ବିଭିନ୍ନ ପୁଞ୍ଜି ନିବେଶ କରିବା ଦ୍ଵାରା କରିବାକୁ ମଧ୍ୟ ପଡ଼ିଥାଏ ତାହା ଯାହାଦ୍ୱାରା ଶିଳ୍ପ ଟିର ଅଗ୍ରଗତି ଘଟେ ଓ ଅଧିକ ନିଯୁକ୍ତି ମିଳିଥାଏ ଏହିସବୁ କ୍ଷେତ୍ରର ବିକାଶ ଘଟିବା ଦ୍ୱାରା ଆମ ଅର୍ଥନୀତିରେ ମଧ୍ୟ ପ୍ରଭାବ ପଡ଼ିଥାଏ ଓ ଦେଶର ଅଗ୍ରଗତିରେ ସହାୟକ ହୋଇଥାଏ